ହୋଟେଲ ଢାବାରେ ମାଟିହାଣ୍ଡି ମାଂସ ବିରିୟାନି ଚିକେନ ଖାଇବାକୁ ଭଲ ଲାଗେ ଯେବେ ବାହାରକୁ ଯାଉ ଆଉ ଘରକୁ ଆସି ରାନ୍ଧି ହୁଏନା ହୋଟେଲରେ ଖାଇକି ଆସୁ